ଆମ ଅଞ୍ଚଳରେ ଇତିହାସ ବିଦ୍ୟାଳୟ ଅଛି ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର ବିଦ୍ୟାଳୟ ଇଂଲିଶ ମିଡ଼ିୟମ ଓଡ଼ିଆ ମିଡ଼ିୟମ ସେଠାରେ ଇତିହାସ ପଢ଼ାଯାଏ ଛଅ କ୍ଲା ଷଷ୍ଠ କ୍ଲାସରୁ ଏଠାରେ ଇତିହାସ ପଢ଼ାଯିବା ଷ୍ଟାର୍ଟ ହୋଇଥାଏ ତ ବର୍ଣ୍ଣନା କରିଥିବା ଇତିହାସଠାରୁ ବହୁତ ଭିନ୍ନ ନୁହେଁ ପ୍ରାୟ ସମାନ ଲାଗେ ଏତେ କି ବହିରେ ପଢ଼ିଲା ମୋର ଟିକେ ଅଧିକ ବର୍ଣ୍ଣନା କରି ଦିଆଯାଇଥାଏ ତ ଆମେ ଅଧିକ ଡିଟେଲେରେ ଜାଣିପାରନ୍ତି କି ଆକ୍ଚୁଆଲି ଇତିହାସ କଣ ହଉଚିର୍ ଏଥିରେ ଆମକୁ ଏତେ ନିମିଲିଥାଏ ତ ଅଧିକ ଯ ପାର୍ଥକ୍ୟ ନଥାଏ ସହଜ ଲାଗେ ଇତିହାସ ପଢ଼ିବା ପାଇଁ